କୃଷି ଓଡ଼ିଶାର ମେରୁଦଣ୍ଡ ଏ ପୃଥିବୀର ସମସ୍ତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି ଏହା ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ କୃଷି ଆମ ଦେଶର ଅର୍ଥନୀତିକୁ ଅଗ୍ରଗତି କରାଇଥାଏ ଭାରତର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି କୃଷି ହେଉଛି ଆମର ଜୀବନ ଧାରଣର ମୁଖ୍ୟ ଆବଶ୍ୟକ ଭାରତ ଏକ କୃଷି ପ୍ରଧାନ ଦେଶ ଜନସଂଖ୍ୟା ଦୃଷ୍ଟିରୁ ଭାରତ ତୃତୀୟ ଜନବହୁଳ ଦେଶ ଉତ୍ପାଦନର ମାତ୍ରା ଭାରତରେ ଅଧିକ ହୋଇଥାଏ ସାଧାରଣତଃ ରୁଷ ପାଇଁ ଉର୍ବର ମାଟି ଦରକାର ହୋଇଥାଏ କୃଷକ ମାନଙ୍କ ପାଇଁ ଆମ ଆମେ ଖାଦ୍ୟ ପାଇ ପାରୁଛୁ କୃଷକମାନେ ପ୍ରକୃତରେ ପୂଜନୀୟ କୃଷି ଆମ ଦେଶର ସବୁଠାରୁ ବଡ଼ କାର୍ଯ୍ୟ ଅଭାବ ସମସ୍ତ ଆର୍ଥନୀତିକ କାର୍ଯ୍ୟବଳୀର ମୂଳ ବିନ୍ଦୁ ଆମ ଆମର ଅସଂଖ୍ୟ ଅଭାବକୁ ଆମେ ଦ୍ରବ୍ୟ ଓ ସେବା ଉପଭୋଗ ମାଧ୍ୟମରେ ହିଁ ପରିତୃପ୍ତ କରିଥାଉ ଦ୍ରବ୍ୟ ଓ ସେବା ଉତ୍ପାଦିତ ହେଲେ ହିଁ ଉପଭୋଗ ନିମନ୍ତେ ବ୍ୟବହୃତ ହୋଇଥାଏ ଏକଥା ସତ ଯେ କେତେକ ଦ୍ରବ୍ୟ ଯଥା ସୂର୍ଯ୍ୟକିରଣ ବାୟୁ ପ୍ରକୃତିର ମୂକ୍ତଦାନ ହିସାବରେ ଆମକୁ ବିନା ମୂଲ୍ୟରେ ଉପଲବ୍ଧ ହୋଇଥାଏ ମାତ୍ର ଅଧିକାଂଶ ଦ୍ରବ୍ୟ ଓ ସେବା ଆମକୁ ଉତ୍ପାଦନ କରିବାକୁ ପଡ଼ିଥାଏ ତେଣୁ ଅର୍ଥ ଶାସ୍ତ୍ରରେ ଉପାଦାନର ସଂଜ୍ଞା ନିରୂପଣ କଲାବେଳେ ଆମେ ତା ମଧ୍ୟରୁ ପ୍ରକୃତିର ସମସ୍ତ ମୁକ୍ତଦାନକୁ ବାଦ ଦେଇଥାଉ ଅଭାବ ପୁରଣ ପାଇଁ ମଣିଷ ଉଭୟ ଭୌତିକ ଓ ଓ ଅଭୌତିକ ଦ୍ରବ୍ୟ ଆବଶ୍ୟକ କରିଥାଏ ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଓ ଏ ସଂପାଦ ଅର୍ଥଶାସ୍ତ୍ର ମାନେ ଉତ୍ପାଦନର ଆର୍ଥିକ ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ବିଚାର କରିଥିଲେ କାରଣ ଏଁ ସେମାନଙ୍କର ଉପଯୋଗୀତା ଅଛି ଓ ସନ୍ତୋଷ ପ୍ରଦାନ କରିଥାନ୍ତି ଅତଏବ ଯେ କୌଣସି କାର୍ଯ୍ୟକଳାପ ବସ୍ତୁରେ ଉପଯୁକ୍ତି ସଂଯୋଗ ବା ସୃଷ୍ଟି କରିଥାଏ ତାହାକୁ ଉତ୍ପାଦନ କୁହାଯାଏ